ଖେଲ ଗୁଟେ ବହୁତ୍ ଭଲ୍ ଜିନିଷ୍ କାଁ ଯେ କି ନି କାହାର୍ ଫିଟନେସ୍ ଫିଟନେସ୍ ବି ଆରାମ୍ ସେ ଦେଖ କାଁ ଯେ କି ଘରେ ରହି ରହି କରି ବି ମୁଟାଫୋଟା ହେଇଯାଉଛେ କେନ୍ ରନିଙ୍ଗ୍ ଫନିଙ୍ଗ୍ କର୍ବେ କି କ୍ରିକେଟ୍ ଖେଲ୍ବେ ବେଲେ ର ଇ'ଟା ଦେଖ ଯେନ୍ ଜିନିଷ୍ ଗୁଟେ ବି କ୍ରିକେଟ୍ ଖେଲ୍ବ ଜାଣା ବି କ୍ରିକେଟ୍ ହେଉ ଫୁଟ୍ବଲ୍ ହେଉ ଜା'ଣା ବି ହେଉ ଯେନ୍ ଜିନିଷ୍ ବି ଖେଲ୍ବ ନିହାତି ତ ନର୍ଦା ଡେଗା କର୍ବ ଏକା କାଏଁ ଯେ ନିଜର୍ ଫିଟନେସ୍ ବି ଠିକ୍ ଥିବା ବ୍ୟାୟାମ୍ ଫିୟାମ୍ ବି କର୍ବ ବହୁତ୍ ଜିନିଷ୍ କାଁ'ଯେ କି ନି ଫିଟନେସ୍ ଗୁଟେ ନିହାତି ରହେବାର୍ କଥା କାଁ'ଯେ କି ନି ଏବେ ଦେଖ ତମର୍ ଏଜ୍ ହେଉଛେ ବେଲେ ବି କିଛି ନିଁ ଏଜ୍ ହିସାବରେ କା'ଣା ତମର୍ ଫିଟନେସ୍ ତମେ ରନିଙ୍ଗ୍ ଫନିଙ୍ଗ୍ କରୁଛ କି ବୁଲାଚଲା ଠିକ୍ କରୁଛ ବେଲେ ବି ଠିକ୍ ହେବା ନିହାତି ନିଜର୍ ଫିଟନେସ୍ ରଖ ଇହାଦେ ଦେଖ ଆମେ କ୍ରିକେଟ୍ ଗୁଟେ ଖେଲୁଛୁଁ ଆମେ କ୍ରିକେଟ୍ ଖେଲୁଛୁଁ ଯେ ମୁଇଁ କ୍ରିକେଟ୍ ଖେଲୁଛେଁ ଯେ କାଏଁ ମୋର୍ ଫିଟନେସ୍ ଭଲ୍ ଅଛେ କାଏଁ ରନିଙ୍ଗ୍ ଫନିଙ୍ଗ୍ ହେଲେ ବି ଆରାମ୍ ସେ କରିପାରୁଛେଁ ଆର୍ ଘରେ ଥିମି ବେଲେ କା'ଣା ହେବା କିଛି କରି ନାଇ ପାରେଁ ଏନ୍ତା ସେନ୍ତା ନର୍ଧି ବି ନାଇ ପାରେଁ ଦେଖ୍ଲା ବେଲେ ଏବେ ଏବେ ରନିଙ୍ଗ୍ ବି ମାରି ଦେଉଛେଁ ପାଞ୍ଚ ଦଶ୍ କିଲୋମିଟର୍ ଦଶ୍ କିଲୋମିଟର୍ ତ ଆରାମ୍ ସେ ମାରୁଛେଁ କାଏଁ ଯେ ଅଧା ଘଣ୍ଟା ଭିତ୍ରେ ଏବେ ଦଶ୍ କିଲୋମିଟର୍ ପହଁଞ୍ଚୁଛେଁ କାଁ'ଯେ ମୋର୍ ଠିକ୍ ଅଛେ ଫିଟନେସ୍ ଠିକ୍ ଅଛେ ଠିକ୍ ଠିକ୍ ଫିଟନେସ୍ ଥିବା ବେଲେ ଆରାମ୍ ସେ ନର୍ଦି ପାର୍ବ ପୁରା ବିନ୍ଦାସ୍ କାଏଁ'ଯେ ଦେଖ ତମର୍ ଫିଟନେସ୍ ନାଇଥିବା ବେଲେ ତମେ ବି କିଛିକରି ନାଇ ପାର ହେଥିର୍ ଗନେ କିଛି ଖେଲ୍ ସବୁ ଖେଲ୍ ଖେଲ୍ ଫୁଟ୍ବଲ୍ ଖେଲ୍ ଫୁଟ୍ବଲ୍ ଖେଲ୍ବ ବେଲେ ଆର୍ ବହୁତ୍ ଭଲ୍ ରନିଙ୍ଗ୍ କରିପାର୍ବ କାଏଁ'ଯେ ମୁଇଁ ଫୁଟ୍ବଲ୍ ବି ଦେଖ ଫୁଟ୍ବଲ୍ ତ ମୁଇଁ ଆରୁ ବହୁତ୍ ଖେଲେଁ କାଏଁଯେ ଦେଖ୍ଲା ବେଲେ ଫୁଟ୍ବଲ୍ ତ ରନିଙ୍ଗ୍ ମୋର୍ ଫୁଟ୍ବଲ୍ ନୁ ଏକା ମୋର୍ ରନିଙ୍ଗ୍ ବହୁତ୍ ଭଲ୍ ହେଇଛେ ହଁ